ଆମ ଗାଁରେ ଗୋଟିଏ ସ୍କୁଲ ଅଛି ପ୍ରାଇମେରୀ ସ୍କୁଲ ସେଇ ସ୍କୁଲଟା ପିଲା ସଂଖ୍ୟା କମି ଯିବାରୁ ସ୍କୁଲ ବା ଅଧାରେ ରହିଯାଇଛି ଆଉ ତେଣୁ କରି ଆମେ ଗଣମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଚାହୁଁଛୁ ଗଣମାଧ୍ୟମକୁ ବି ବହୁତ ରିକ୍ୱେଷ୍ଟ କରିଛୁ ଆଉ ଗଣମାଧ୍ୟମବି ତାର ଆକ୍ସନ ନେଉନାହିଁ ଏବଂ ଆମର ପିଲାସାଲୁଙ୍କି ଡ୍ୟାମ ଅଛି ଡ୍ୟାମରେ ପାର୍କ ସିଷ୍ଟମ ବୋଟିଙ୍ଗ ସିଷ୍ଟମ କରିବା ପାଇଁ ବି ଚାହୁଁଛୁ ଗଣମାଧ୍ୟମରେ ବି ଆମେ ଯାଇକି କହିଛୁ କିନ୍ତୁ ସେଇଟା ହୋଇପାରୁନି ଏବଂ ଆମର କେନାଲ ଗୁଡ଼ାକ ବି ଭାଙ୍ଗି ଯାଇଛି ସେ ଯାକ ବି ମରାମତି କରିବା ପାଇଁ ଆମେ ଗଣମାଧ୍ୟମକୁ ମାଧ୍ୟମକୁ ତୁରନ୍ତ ରିପେୟାରିଂ କରିବା ପାଇଁ ଚାହୁଁଅଛୁ